ପଶୁପାଳନ ସହିତ ପାର୍ଶ୍ୱ ବ୍ୟବସାୟ ଆମେ କୁକୁଡ଼ା ରଖୁ ଛେଳି ମଧ୍ୟ ରଖୁ ଆଉ ଗାଈ ରଖିବା ସମୟ ଗାଈ କ୍ଷୀରକୁ ମଧ୍ୟ ଆମେ ବିକ୍ରି କରୁ କୁକୁଡ଼ାର ଅଣ୍ଡାକୁ ମଧ୍ୟ ବିକ୍ରି କରୁ ଯଦି ଅଣ୍ଡାକୁ ବିକ୍ରି କଲୁ ତାକୁ ବିକ୍ରି କରି ଲାଭବାନ୍ ହେଲୁ ନହେଲେ ଯଦି ଅଣ୍ଡାକୁ ଫୁଟାଇ ଅଧିକା କୁକୁଡ଼ା ଛୁଆ ହେଲେ ମଧ୍ୟ ଆମର କୁକୁଡ଼ା ବ କୁକୁଡ଼ାର ବଂଶ ବୃଦ୍ଧି ହୋଇପାରିବ ଆମେ ଛେଳିକି ରଖିଲେ ଛେଳିକୁ ମଟନ୍ କେଜି ଏବେ ବହୁତ ରେଟ୍ ହୋଇଯାଇଛି ଏଣି ତେଣୁ ଆମେ ମାଂସ ବିକ୍ରି କରି କରାଯାଇପାରିବ ତେଣୁ ଛେଳି ପାଇଁ ମାଂସ ବିକ୍ରି କରା ଯାଇପାରିବ କୁକୁଡ଼ାଠୁ ଅଣ୍ଡା ବିକ୍ରି କରା ଯାଇପାରିବ ଗାଈଠୁ କ୍ଷୀର ବିକ୍ରି କ୍ଷୀରକୁ ଆମେ ଦହି ପନୀର୍ କି ଘିଅ ଏସବୁ କରି ମଧ୍ୟ ବିକ୍ରି କରି ପାରିବେ ଆମେ ଯଦି ମେଣ୍ଢା ରଖିଲେ ମେଣ୍ଢାଠୁ ଉଲ୍ ପାଇଲେ ଆମେ ତାକୁ ନେଇକି ବି ମାନେ ପସମ୍ ଜିନିଷ ବିକ୍ରି ପସମ୍ ଜିନିଷ କରାଯାଇପାରିବ ଲୋକ ଆମଠୁ ଉଲ ମଧ୍ୟ କିଣିକି ନେଇ ଯାଇ ପାରିବେ ଆମେ ସେଟା ବିକ୍ରି କରି ପାରିବା